ହସ୍ତତନ୍ତ ଆମ ଓଡ଼ିଶାର କଳା ସଂସ୍କୃତି ଆଉ ହସ୍ତଶିଳ୍ପ ତାହାର ବେଶୀ ପ୍ରାଧାନ୍ୟ ଆଉ ଆମର ଯୋଉ ଆଦିବାସୀ ଲୋକମାନେ ଅଛନ୍ତି ତାଙ୍କର ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସେମାନେ ଆଣନ୍ତି ଆଉ ଚାନ୍ଦୁଆ ତାରକସି କାମ ଆମର ଯୋଉ କଟକର ତାରକସି କାମ ସମ୍ବଲପୁରୀରେ ଯୋଉ ଶାଢ଼ୀ ସମ୍ବଲପୁରୀ ଶାଢ଼ୀ ତାକୁ ପିନ୍ଧିବା ପାଇଁ ଯେତିକି ଭଲ ଦେଖିବା ପାଇଁ ବି ଆହୁରି ଭଲ ଆମେ ଦେଖ ନ କିଣୁ ଘର ଦେଖିବା ପାଇଁ ଆମେ ସେ ଶାଢ଼ୀଟିଏ ପାଇଁ ଦେଖୁ ଆଗ କ'ଣ ଯାଇକି ତା ପାଖକୁ ଚାଲି ଯାଉ ସମ୍ବଲପୁରୀ ଶାଢ଼ୀ କ'ଣ ନା ସମ୍ବଲପୁରୀ ଶାଢ଼ୀ କିଣିଛୁ ଆଉ ବାନ୍ଧନୀ କପଡ଼ା ଆଦିବାସୀ ଲୋକମାନଙ୍କର ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସବୁ ମାଟିରେ ତିଆରି କରିକିରି ଆଣିଥାନ୍ତି ଦେଖାନ୍ତି ସେସବୁ ଅଛି କିଛି କଳା ତାଙ୍କର ସବୁ କଳା ସଂସ୍କୃତି ତାଙ୍କ ସେଇଥିରେ ହିଁ ଥାଏ ପଟ୍ଟଚିତ୍ର ପଟ୍ଟଚିତ୍ର ମାନେ ଯୋଉ କାନ୍ଥରେ ଲଗା ହେଇଥାଏ ଆଣିକିରି ବହୁତ ସୁନ୍ଦର ଦେଖାଯାଏ ଚାଲି ଯାଉଥିବା ପଟ୍ଟଚିତ୍ରକୁ ଆମେ ଚାହିଁବାକୁ ମନକରୁ ଏତେ ସୁନ୍ଦର ଦେଖାଯାଉଥାଏ ଯେ ଦୁଇ ମିନିଟ୍ ଛିଡ଼ା ହେବାକୁ ମନେ ହୁଏ ଚାନ୍ଦୁଆ ବି ଏତେ ସୁନ୍ଦର ଚାନ୍ଦୁଆ ସବୁ ହୋଇଥାଏ ଯେ ଆମେ ସେ ଚାନ୍ଦୁଆକୁ ବିଭିନ୍ନ ମନ୍ଦିରରେ ଲଗେଇଥାଉ ନିଜ ଘରେ ବି ଠାକୁରଙ୍କ ପାଖରେ ବି ଲଗେଇଥାଉ ଆଉ ତାରକସି କାମ ଆମର କଟକର ସେ ଓଡ଼ିଆ ଲୋକଙ୍କର ତାରକସି କାମ ଯୋଉ ଆମ ଓଡ଼ିଆ ସୁନା ଜିନିଷ କହିଲେ ଆମେ ତାରକସି କାମକୁ ବେଶୀ ପ୍ରାଧାନ୍ୟ ଦେଉ ସମ୍ବଲପୁରୀ ଶାଢ଼ୀ ଆମେ ବି ପିନ୍ଧୁ ତା'କୁ ବହୁତ ଭଲ ପାଉ